କୁକୁଡ଼ା ଉତ୍ପାଦ ପ୍ରକ୍ରିୟାକରଣ ହେଉଛି କୁକୁଡ଼ାକୁ ଗୋଟିଏ ଏମିତି ଘରରେ ରଖିବା ଉଚିତ ଯାହାକି ତାପମାତ୍ରା ଶହେରୁ ଉପରେ ହଉଥିବା କଥା

ନବେରୁ ଅଶି ଏ ଭିତରେ ରଖିବା ତାପମାତ୍ରା ଆଉ କୁକୁଡ଼ାକୁ ସବୁବେଳେ ପାଣି ଏବଂ ଦାନା ଦେବାର ପଦ୍ଧତି କରିବା ଉଚିତ ସେଗୁଡ଼ିକର ଚୂଡ଼ାନ୍ତ ଉତ୍ପାଦର ଗୁଣବତ୍ତାକୁ ବହୁତ ସୁନ୍ଦର ଭାବରେ କରିବାର ଅଛି କୁକୁଡ଼ାକୁ ଦରକାର ହେଲେ ମାସକୁ ମାସ ବା ସପ୍ତାହକୁ ସପ୍ତାହ ତାକୁ ଗୋଟିଏ ଇଞ୍ଜେକ୍ସନ୍ ଦେବାକୁ ପଡ଼ିବ ଏବଂ ତାର ଚିକିତ୍ସା ମଧ୍ୟ ବେଳେବେଳେ କରିବାକୁ ପଡ଼ିବ ଏବଂ କୁକୁଡ଼ା ରହିଥିବା ସ୍ଥାନ ସ୍ଥାନକୁ ସ୍ୱଚ୍ଛ ପରିଷ୍କାର ରଖିବା ଉଚିତ କାରଣ କୁକୁଡ଼ା ଗୋଟିଏ ଏମିତିକା ପକ୍ଷୀ ଯାହା ସାଙ୍ଗେ ସାଙ୍ଗେ ପୋକଜୋକ ହେଇଯାଇଥାନ୍ତି ଆଉ ବହୁତ ଦୁର୍ଗନ୍ଧ ବି ହୋଇଥାଏ ତେଣୁକରି କୁକୁଡ଼ା କୁ ହତ୍ୟା କରିକି ମଧ୍ୟ ସେଇ ପାଖରେ ରଖିବା ନାଇଁ କାହିଁକି ବେଲେ କୁକୁଡ଼ାରୁ ବହୁତ କିଛି ବା ଅନେକ କିଛି ରୋଗ ମଧ୍ୟ ହେଇଥାଏ